ଏଠାରେ ଓଡ଼ିଶା ଓଡ଼ିଶାରେ ମୁଖ୍ୟତଃ ଆମେ ଦେଖୁ ସଂକ୍ରମ୍ବ ଲୋକ ରୋ ରୋଗ ସଂଖ୍ୟା ଅଧିକ କାରଣ ଏଠାରେ ବିଶେଷ କରି ମଶା ମାଛି ଏଗୁଡ଼ିକ ପ୍ରବଳ ଭାଗରେ ଅଛନ୍ତି କାରଣ ଏଠି ଟିକେ ଗ୍ରାମାଞ୍ଚଳ ଓଡ଼ିଶାର କୁଷି ପ୍ରଧାନ ରାଜ୍ୟ ରାଜ୍ୟ ଏଠି ଗ୍ରାମାଞ୍ଚଳରେ ଏଗୁଡ଼ିକ ଅଧିକ ଦେଖାଯାଏ ମଶା ଦ୍ୱାରା ଆମେ ଦେଖିଛୁ ମେଲେରିଆ ଏବଂ ଟାଇଫଏଡ଼୍ ମଧ୍ୟ ବ୍ୟାପେ ବ୍ୟାପେ ଅଣସଂକ୍ରାମଣ ରୋଗରେ ଆମେ ଯାହା ଏଠି ଆମେ ଲକ୍ଷ୍ୟ କରିସାରିଲୁଣି ଆଣ୍ଠୁଗଠି ସମସ୍ୟା ଏବଂ କିଡ଼୍ନୀ ସମସ୍ୟା ଏବଂ ହାର୍ଟ୍ ସମସ୍ୟା ମଧ୍ୟ ବହୁଳ ବ୍ୟବହାର ହୁଏ ଅପୁଷ୍ଟିକ ଅପପୁଷ୍ଟି ଇଏ ମଧ୍ୟ ଏଠି ଖାଦ୍ୟ ଅଭାବ ବହୁ ଜାଗାରେ ଜାଗା ଏଠି ଆମେ ଯେଉଁ ଦେଖାଯାଏ ଯେଉଁ ଗୁଡ଼େ ଆମର ଅଲଗା ଏରିଆରେ ଆମ ଉପକୂଳବର୍ତ୍ତୀ ଅଞ୍ଚଳରେ ବେଶୀ ଦେଖାଯାଏନି ଅଲଗା ଅଲଗା ଏରିଆରେ ଗୁଡ଼େ ଅଧିକ ଦେଖାଯାଏ